ମୁଁ ଖାଦ୍ୟ ତିଆରି କରିବାକୁ ଗଲେ ଫାଷ୍ଟ ମୁଁ ଆଗରେ ରେସିପିକୁ ସଠିକ ଭାବରେ ସଜାଡ଼ିକି ରଖୁଛି ତା'ପରେ ରୋଷେଇ କଲାବେଲେ ଗୋଟେ ଗୋଟେ କରିକି ମୁଁ ପାଖରେ ରଖି ଯାହା ଦରକାର ହେବ ସେଇଆ ମୁଁ ରୋଷେଇରେ ଦେବି କିନ୍ତୁ ଅନ୍ୟମାନଙ୍କ ସ୍ୱାଦ ହିସାବରେ ରୋଷେଇ କଲେ ଆମ ରୋଷେଇ ତ ହେଇପାରିବନି ଆମ ମନ ଦେଇକି ଆମେ ରେସିପିରେ ଯାହା ଲାଗିବ ସେଇଆ ମିଶାଇକିନା କଲେ ସୁଆଦିଆ ରେସିପିଟା ହେବ କାହାର ସ୍ୱାଦ କେମିତି ସମସ୍ତଙ୍କର ସ୍ୱାଦ ତ ଗୋଟିଏ ପ୍ରକାର ହେବନି ମୋ ପାଟିରେ ସୁଆଦ ଅଲଗା ତ ଅନ୍ୟ ଲୋକଙ୍କର ପାଟିରେ ସୁଆଦ ଅଲଗା କିନ୍ତୁ ରେସିପିରେ ଯାହା ଯାହା ଜିନିଷ ଦରକାର ସଠିକ୍ ଭାବରେ ନ ଦେଲେ ସେ ଜିନିଷଟା ସଠିକ୍ ହେଇପାରିବ ନାହିଁ